ହଁ ଭାଇ ନମସ୍କାର ମୁଁ କହୁଥିଲି କି ମୁଁ ଯେଉଁ ଆପଣଙ୍କଠାରୁ ଅର୍ଡ଼ର କରୁଥିଲି ଖାଇବା ତ ସେ ପୂର୍ବ ଅର୍ଡ଼ରଟାକୁ ମୁଁ ଆଉ ଥରେ ଅର୍ଡ଼ର କରିବାକୁ ଚାହେଁ

ସେହି ଅର୍ଡ଼ରଟା ମୋର ମନପସନ୍ଦ ହେଇଛି ସେଇ ଖାଇବାଟା ତେଣୁ ମୁଁ ଚାହେଁକି ତାକୁ ଆଉଥରେ ଅର୍ଡ଼ର କରିବାକୁ ହଁ ଭାଇ ସେଇଟା

ସେଇଟା ମୋର ବହୁତ ମନପସନ୍ଦ ହେଇଛି ମୁଁ କ୍ୟାନସଲ କରିଦେଇଥିଲି କିନ୍ତୁ ମୁଁ ଚାହୁଁଥିଲି କି ମୁଁ ଚାହୁଁଛି କି ଆଉଥରେ ଅର୍ଡ଼ର କରିବାକୁ

ହଁ ସେଇଟା

ସେଇଟା ପୁଣି ଥରେ ଅର୍ଡ଼ର ଆସିଲେ ମୁଁ ଟିକେ ଖୁସି ହୁଅନ୍ତି

ହଁ ସେ ଖାଇ ହଁ ସେ ଖାଇବାଟା ମୁଁ ପୂର୍ବରୁ ଥରେ ଖାଇଥିଲି କିନ୍ତୁ ମୁଁ ଏବେ ତ ଅର୍ଡ଼ର କରିଥିଲି ତାକୁ କ୍ୟାନସଲ କରିଦେଲିି କିନ୍ତୁ ଏବେ ମୋର ଆଉ ଥରେ ତାକୁ ମାନେ ଅର୍ଡ଼ର ଆଣିବା ପାଇଁ ଇଚ୍ଛା ହେଉଛି ଆଉ ସେଥିଲାଗି ମୁଁ ଆପଣଙ୍କୁ ଫୋନ କଲି

ହଉ ଭାଇ ହଉ ଭାଇ ହଁ ସେଇଟା ହଁ ସେଇଟା ଆଣିବ